ଡେଙ୍ଗୁ ଜ୍ଵର ଓ ମ୍ୟାଲେରିଆ ଭଳି ମଶାବାହିତ ରୋଗରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ ଯେମିତିକି ଆମେ ମଶାରୀର ବ୍ୟବହାର କରିଥାଉ ମଶା ପ୍ରଥମେ ମଶା ଚାବିଲେ ଦଂଶନ କରିବା ଦ୍ୱାରା ଆମକୁ ମ୍ୟାଲେରିଆ କିମ୍ବା ଡେଙ୍ଗୁ ଜ୍ୱର ହୋଇଥାଏ ଏବଂ ମଶା ଦଂଶନ ନ କରିବା ପାଇଁ ଆମେ ମଶାରୀର ବ୍ୟବହାର କରିବା ମଶା ଧୂପକାଠି ଏବଂ ଯେଉଁଥିରୁ ମଶାର ବିନାଶ ସେହିପରି ଉପାୟ ଅବଲମ୍ବନ କରିବା ଏହାଦ୍ୱାରା ମୂଳରୁୁ ହିଁ ମଶାମାନେ ଆଉ ଘରେ ରହିବେ ନାହିଁ ଯାହାଫଳରେ ଆମକୁ ଚାବିବେ ନାହିଁ ଏବଂ ଆମକୁ ଡେଙ୍ଗୁ ଓ ମ୍ୟାଲେରିଆ ହେବାର ସମ୍ଭାବନା ମଧ୍ୟ ରହିବ ନାହିଁ ଯଦି ବା ଆମକୁ ଡେଙ୍ଗୁ ଜ୍ଵର କିମ୍ବା ମ୍ୟାଲେରିଆ ହେଲା ଆମେ ତୁରନ୍ତ ହସ୍ପିଟାଲକୁ ଯାଇ ଡକ୍ଟରଙ୍କ ପରାମର୍ଶ ନେବା ଏବଂ ଡକ୍ଟରଙ୍କ ପରାମର୍ଶ ଅନୁଯାୟୀ ଆମେ ଔଷଧ ଖାଇବା ନିଜେ ସତର୍କ ରହେ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବା ଚତୁର୍ପାର୍ଶ୍ୱକୁ ନିଜେ ସଫାସୁୁତୁରା ରଖିବା କୌଣସି ଜାଗାକୁ ଓଦା ରଖିବା ନାହିଁ କାରଣ ଅଧିକ ଓଦାଳିିଆ ପାଣି ଜାଗାରେ ମଶାମାନେ ଅଧିକ ସୃଷ୍ଟି ହୋଇଥାନ୍ତି ତେଣୁ ଆମ ଘରର ସମସ୍ତ ପାଣି ପାତ୍ରକୁ ଘୋଡ଼େଇ ରଖିବା ଯେଉଁଠି ପାଣି ଅଛ ତାକୁ ସଫା କରି ଶୁଖିଲା ରଖିବା ଏବଂ ମଶା ଠୁ ମୁକ୍ତ ମୁକ୍ତି ପାଇବା